ମୁଁ ମୋ ବଗିଚା ଆମ ଅଗଣାରେ କରେ ଯେହେତୁ ଆମର ବାରି ପଟେ କି ଛାତ ଉପରେ ବଗିଚା କରିବାର ସୁବିଧା ନାହିଁ ସେଥିପାଇଁ ମୁଁ ଅଗଣାରେ ହିଁ ବଗିଚା କରେ

ମାଟି ଓଦା କରେ ତ ଓଦା ଓଦା କରି ସାରିଲା ପରେ ତାକୁ ଖୋଳିକି ଟିକେ ଫସ୍ଫସିଆ କରେ ଆଉ ତା'ପରେ ମାଟି ଗଛ ପୋତିବା ପୂର୍ବରୁ ମୁଁ ଚାରା ବାହାରୁ କିଣିକି ଆଣେ ଯେହେତୁ କ କିଣା କିଣୁଥିବା ଚାରା ଉନ୍ନତମାନର ହୋଇନଥାଏ ତ ମୁଁ ନିଜେ ହିଁ ଚାରା ତିଆରି କରେ ଯେମିତିକି ଭଣ୍ଡା କଖାରୁ ଏସବୁ ଘରେ ଥାଏ ତ ଏ ସବୁର ମଞ୍ଜିକୁ ଶୁଖେଇକି କାଟିକି ଶୁଖେଇକି ଶୁଖେଇ ସାରିଲା ପରେ ତାକୁ ମୁଁ ଗୋଟି ଗୋଟି କରି ମାଟିରେ ପୋତେ ପୋତି ସାରିଲା ପରେ ସେଥିରେ ମୁଁ ପାଣି ଦିଏ ସେଇଟା ମୁଁ ସବୁବେଳେ ଗଛର ଧ୍ୟାନ ରଖେ କି ଆଉ ଗଛରେ ଠିକ୍ ଟାଇମ୍ରେ ପାଣି ଦିଏ ଦୁଇ ଦିନକୁ ଦୁଇ ତିନି ଥର ପାଣି ଦିଏ

ମାଟିରେ ଦିଏ ଆଉ ପରିବା ଚୋପା ପରିବା ଚୋପା ଗଛରେ ସାର ହଁ ତା ଚାରିପଟେ ଦେଲେ ସେଇଟା ପଚି ସଢ଼ି ସାରରେ ପରିଣତ ହୋଇଯାଏ ଯାହା ଫଳରେ କି ବଜାରର ସାର ଠାରୁ ସେଇଟା ବହୁତ ଉନ୍ନତମାନର ହୋଇଥାଏ ତ ସେଥିପାଇଁ ବଜାର ସାର ଗଛର ବହୁତ କ୍ଷତି କରିଥାଏ କିନ୍ତୁ ଏଇ ସବୁ ସାର ନିଜ ଘରର ଜୈବିକ ସାର ଯାହାକୁ କହିଲେ ଚଳିବ ଜୈବିକ ସାର ଦ୍ୱାରା ଗଛର କୌଣସି କ୍ଷତି ହୋଇନଥାଏ ଆଉ ଉନ୍ନତମାନର ଫସଲ ମଧ୍ୟ ହୋଇଥାଏ ମୁଁ ମୁଁ ମାଟିଟାକୁ ଓଦା କରିକି ସବୁବେଳେ ରଖେ ଯେହେତୁ ଗଛଟା ରହିବ ଗଛର ଭଲ ଫସଲ ହେବ ତ ସେଥିପାଇଁ ମାଟି ସବୁବେଳେ ଓଦା କରିଥାଏ